ମାଛ ଚାଷ୍ କରୁଛନ୍ ଯେନ୍ ବହ୍ନେ ସେଟା କାଁଣ କରୁଛନ୍ କିନେ ଏକଦମ୍ ମାଛ ଧରୁଛନ୍ ବେଲକେ ଘାଟ୍ ବାଟ୍ ସବୁ କିଛି ଇ କାଦୁଅ ହେଇ ଯାଉଛି ଗାଧା ବୁଡ଼ା ପ୍ରତି ବହୁତ ଅସୁବିଧା ହଉଛି ସେଟା କେ ଲୁକେ ସେଥିର୍ ଲାଗି ସମସ୍ତେ ଖରାପ ଭାବୁଛନ୍ ଖରାପ ଭାବୁଛନ୍ ଜଲ ଫେର୍ ଖରାପ ହେଉଛି କାଦୁଅ ହେଇଯାଉଛି କାଦୁଅ ହୋଇଯିବାର୍ ଲାଗି ସମସ୍ତେ ଅସୁବିଧାରେ ଚଲୁଛନ୍ ସେଥିର୍ ପ୍ରତି ଟିକେ ଆମର୍ ସମସ୍ତେ ଯଦି ବା ସୁବିଧା ତା'ର୍ କର୍ତେ ବୋଏଁଲେ ସେ ଜିନିଷ୍ଟା କେ ସୁବିଧା କଲେ ସମସ୍ତେ ଖୁସି ହେତେ ଆର୍ ଭଲ୍ ଭାବେ ଗାଧେଇ ପାର୍ତେ ସଭିଏଁ ପାନି କି ବ୍ୟବହାର୍ କରି ପାର୍ତେ ସେ ସବୁ ଆମର୍ ପଞ୍ଚାୟତମାନଙ୍କୁ ଏଟା ମାନେ ନାହୋଇପାର୍ବା